ଅଞ୍ଚଳରେ ବହୁତ ଖେଳ ଲୋକମାନେ ଖେଳିଥାନ୍ତି ଖେଳ ଦ୍ୱାରା ମନୁଷ୍ୟର ଶାରୀରିକ ସ୍ୱାସ୍ଥ୍ୟ ଠିକ୍ ରହେ ଆମ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଯଥା ହକି କ୍ରିକେଟ୍ ଖୋଖୋ କବାଡ଼ି ଫୁଟୁବଲ୍ ଏମିତି ଅନେକ ଖେଳ ଖେଳିଥାନ୍ତି ଖେଳ ଲୋକଙ୍କ ମନୋରଞ୍ଜନ କରିଥାଏ ଗୀତ ନାଚ ପରି ଖେଳ ମଧ୍ୟ ମନୋରଞ୍ଜନ ପାଇଁ ଖେଳାଯାଏ ଆମ ଅଞ୍ଚଳରେ ବହୁତ ଖେଳନ୍ତି ଅଛନ୍ତି ଖେଳାଳି ଅଛନ୍ତି ଲୋକମାନେ ମଧ୍ୟ ଖେଳିଥାନ୍ତି ଆଜିକାଲି ପିଲାମାନେ ମୋବାଇଲ୍ରେ ବହୁତ ଖେଳ ଖେଳିଥାନ୍ତି ଯେମିତି ଫ୍ରି ଫାୟାର୍ ପବ୍ଜି ଏମିତି ଅନେକ ଖେଳ ଖେଳନ୍ତି ଯେପରିକି ପିଲାଙ୍କ ମୁଣ୍ଡ ମଧ୍ୟ କାମ ଦେଇଥାଏ ଏହି ଖେଳ ପିଲାଙ୍କ ଉପରେ ଅନେକକୁ ପ୍ରଭାବ